ଆମ ଅଞ୍ଚଳରେ ପ୍ରସିଦ୍ଧ ସିନେମା ଥିଏଟର୍ ଅଛି କାହିଁକି ନା ଆମେ ତ ପୁରି ଜିଲ୍ଲାର ପୁରି ଜିଲ୍ଲାରେ ବହୁତ ପ୍ରସିଦ୍ଧ ଥିଏଟର୍ ଅଛି ମୁଁ ତ ପାଠ ପଢ଼ାପଢ଼ି କରେ ଏମତି ଟିଭି ତ ଦେଖେନି କେତେବେଳେ କେମତି ବୋ ପାଠ ପଢ଼ାରୁ ବୋରିଂ ହେଇଗଲେ କିମ୍ବା ଛୁଟି ପଡ଼ିଲେ ଆମେ ସାଙ୍ଗ ସାଥିମାନଙ୍କ ସହିତ କିମ୍ବା ମୁଁ ପିଉଷି ପୁଅ ମାଉସି ଝିଅ ଏମାନଙ୍କ ସହିତ ମୁଁ ସିନେମା ହଲ୍ ଯାଏ ଭଲ ଲାଗେ ଆଉ ମୁଁ କିନ୍ତୁ ବାପା ବୋଉଙ୍କ ସହିତ ତ ସବୁବେଳେ ଘରେ ଦେଖେ କେତେବେଳେ କେମତି ପାଠ ପଢ଼ା ସମୟରେ ତ ଆଉ ଟିଭି ଦେଖା ହୁଏନି ଯେତେବେଳେ ସ ରବିବାର ପଡ଼େ କିମ୍ବା ଦଶହରା ଛୁଟି ପଡ଼େ ସେତେବେଳେ ଟିଭି ଦେଖା ହୁଏ କିନ୍ତୁ ମୋ ସାଙ୍ଗମାନଙ୍କ ସହିତ ମୁଁ ସିନେମା ଥିଏଟର୍ ଦେଖିବାକୁ ଯାଏ